ହ୍ୟାଲୋ ମା ମଙ୍ଗଳା ଟ୍ରାଭେଲ୍ସରୁ କହୁଛନ୍ତି ମୁଁ ରାଜେଶ ପାତ୍ର କହୁଛି ଖୁସାଲପୁରରୁ ମୁଁ ଦଶଟା ବେଳେ ଗୋଟେ କ୍ୟାବ୍ଟେ ବୁକ୍ କରିଥିଲି ସେ ଡ୍ରାଇଭର ଏପର୍ଯ୍ୟନ୍ତ ଗାଡ଼ି ଆଣିକି ଆସିନି ଆଉ ମୋର ଲେଟ୍ ହେଉଛି ମୁଁ ଅନ୍ୟ କୋଉ ଗାଡ଼ିରେ ଯାଉଛି ରହୁଛି